ହଁ ଆମର୍ ଗାଁ ଥି କେତେ କୂଆଁ ଅଛେ କେତେ ନଲ୍ ଅଛେ ହେଲେ ସବୁତୁ ଖାଏବାର୍ ଲାଗି ସବୁତୁ ଖାଇବାର୍ କେ ଭଲ୍ ହେସି କୂଆଁର୍ ପାନି ଆର୍ ଏ ନଲ୍ କୂଆଁ ଥି ଯେଙ୍ଗ୍ ଯେଙ୍ଗ୍ ଆମେ ଯେଙ୍ଗ୍ ପାଏନ୍ ମାନେ ଯେନ୍ ବ୍ୟବହାର୍ କରୁଛୁଁ ସେନକି କେତେ ମାନେ ଲୁହା ଗୁଣ୍ଡ୍ ନାଲିହାଟା କେତେ କାଣା କାଣା ବାହାରୁଚି ବରଂ ସେଟା ଆମେ ଫେର୍ ଯଦି ପାନି ଛାନିରେ ଫେରେ ପାଣି ଛଣାରେ ଫେରେ ଛାନ୍ଲେ ବି ସେଟା ଭଲ୍ ନାଇ ହେବା ବେଲେ କାଣା ଏଇଟା ହଉଛି ନଲ୍ ଦେଇକି ନାଇ ଦେଇ ଲାଭ କାଣା ବରଂ ସେ ଆର୍ ଗୁଟେ ଅଲ୍ଗା ପାଣି ଯଦି ଦେଲେ ଭଲ୍ ହେତା ବୋଲିକରି ଆମେ ଚାହଁସୁ ଯେ ସେଇଟା ମାନେ ତ କେତେବେଲେ ହଉଛେ ନେଇ କେ ଦଉଛନ୍ ଭି ନେଇ ଆର୍ କାଣା କର୍ବୁ ଯେନ୍ତା ପାଏନ୍ ହେଲେ ବି ତ ଖାଇବାରକେ ପଡ଼ସି ପାଏନ୍ ଖରା ମାସ୍ ହେଲେ ବହୁତ୍ କଷ୍ଟ ଗାଧ୍ବାର୍ ଲାଗିବି ଆର୍ ଟିକେ ଖାନାପିନା କର୍ବାର୍ ଲାଗିବି ଯେତେବଲେ ଖରାମାସ ହେଇଁ ଆସେ ସେତେବେଲେ କୂଆଁର୍ ମାନେ ନଲ୍ର ପାଣି ବହୁତ୍ ଅସୁବିଧା ଅସୁବିଧା କାରଣ୍ କାଣା କି ନାଲିହା ହେଇଯିବା ଗୁଣ ପଡ଼୍ବା କେତେ କାଁ କାଁଣା ହେବା ସେ ପାଏନକେ ଆମେ ଛାନି ଛୁନା କରି ଆନ୍ସୁଁ ଆର୍ ଖାଏଁସୁଁ